ଆଜ୍ଞା ହଁ ମୁଁ ସେହି ପାଞ୍ଚଟି ତାରିଖ ମନେ ରଖିପାରିବି ଯଥା ପନ୍ଦର ସାତ ଦୁଇହଜାର ଚବିଶ ସତର ନଅ ଦୁଇହଜାର ଅଠର ବାର ବାର ଦୁଇହଜାର ଦଶ ତେର ଚାରି ଦୁଇହଜାର ପନ୍ଦର ଏବଂ ସତେଇଶ ବାର ଦୁଇହଜାର ଏକ